ଆମ ଘରେ ମୁଖ୍ୟତଃ ଅନେକ ପ୍ରକାରର ବାସନକୁସନ ଅଛି ସେଥିମଧ୍ୟରୁ ଅନେକ ପ୍ରକାରର ବ୍ୟବହାର ମଧ୍ୟ କରାଯାଏ ଏବଂ ଅନେକ ଏମିତି କିଛି ବାସନକୁସନ ଅଛି ଯାହାକି କୌଣସି ମୁଖ୍ୟ ପର୍ବପର୍ବାଣୀ ବା ଫେସ୍ଟିଭାଲରେ ତାକୁ ବ୍ୟବହାର କରାଯାଏ ଯଥା ଆମ ଘରେ କୁକର ମଧ୍ୟ ଅଛି ସେଇ କୁକରରେ ମୁଖ୍ୟତଃ ଘାଣ୍ଟ ତରକାରୀ କିମ୍ବା ଦୈନନ୍ଦୀନ ଜୀବନରେ ପ୍ରତିଦିନ ଡାଲି ଏବଂ ଏମିତି କିଛି ତରକାରୀ ବା କରି ଜିନିଷ ସେଥିରେ କରାଯାଏ ଏବଂ ଆମର ଘରେ ଏକ ମୁଖ୍ୟ ତାଟିଆ ମଧ୍ୟ ଅଛି ସେଥିରେ ଖାଇବାରେ ଏବଂ ତରକାରୀ ଜିନିଷ ସେଥିରେ କାଢ଼ିବାରେ ବ୍ୟବହାର କରାଯାଏ ଏବଂ ଆମ ଘରେ ଅନେକ ପ୍ରକାରର ଚଟୁ ମଧ୍ୟ ଅଛି ଯଥା ପିଠାପାତିଆ ଏବଂ ଡାଲି କାଢ଼ିବା ପାଇଁ ଚଟୁ ଏବଂ ପିଠା କରିବା ପାଇଁ ଆଉ ଗୋଟେ କାଠି କାଠର ପିଠାପତିଆ ଏବଂ ଏହି ପ୍ରକାରର ଅନେକ ପ୍ରକାରର ଅଛି ସେହିପରି ଭାବରେ ହାଣ୍ଡିଟିଏ ମଧ୍ୟ ଅଛି ଯେଉଁଥିରେ ଭାତ କରାଯାଏ ଏବଂ ଭାତ କରିବା ପାଇଁ ମୁଖ୍ୟତଃ କୁକରରେ ମଧ୍ୟ ବେଳେବେଳେ କରାଯାଏ ଆଉ ଗରମ ପାଣି ଟିଏ କରିବା ପାଇଁ ଆମକୁ ମୁଖ୍ୟତଃ ଏକ ଛୋଟ ହାଣ୍ଡିର ଆବଶ୍ୟକ ପଡ଼ିଥାଏ ସେ ହାଣ୍ଡିଟିଏ ମଧ୍ୟ ଅଛି ଆଉ ଗ୍ଲାସ୍ ମଧ୍ୟ ଅଛି ଯେଉଁ ଗ୍ଲାସ୍ଟା କି ଖାଇସରିଲା ପରେ ଆମେ ପାଣି ମଧ୍ୟ ପିଇଥାଉ ଏବଂ ଛୋଟଛୋଟ ତାଟିଆ ମଧ୍ୟ ଅଛି ଏବଂ ଗିନା ମଧ୍ୟ ଅଛି ଯେଉଁଥିରେ ଆମେ ତରକାରୀ କିମ୍ବା ଅନ୍ୟ କୌଣସି ପଦାର୍ଥ କାଢ଼ିକିରି ଖାଇପାରୁ ଏବଂ ଛୋଟ ଛୋଟ ପ୍ଲେଟ୍ ମଧ୍ୟ ଅଛି ସେଥିରେ ଭଜା ବା କୌଣସି ଭଜା ଜାତୀୟ ଦ୍ରବ୍ୟ ବା ଜିନିଷ ସେଥିରେ ଦିଆଯାଏ ଏବଂ ଅନେକ ପ୍ରକାରର ଗୋଲିଆ ଚାମଚ କଣ୍ଟା ଚାମଚ ଅଛି ଗୋଲିଆ ଚାମଚରେ ମୁଖ୍ୟତଃ ଖିରି ବା କୌଣସି ତୈଳ ତରଳ ପଦାର୍ଥ ଖାଆଯାଏ ଏବଂ କଣ୍ଟା ଚାମଚରେ ମୁଖ୍ୟତଃ ମ୍ୟାଗି ଚାଓମିନ୍ ଭଳିଆ ଜିନିଷ ଖାଆଯାଏ ସେହିପ୍ରକାର ଭାବରେ ଆମ କିଚେନରେ ଅନେକ ପ୍ରକାରର ବାସନକୁସନ ରହିଅଛି ଏବଂ ତାହାର ବ୍ୟବହାର ମଧ୍ୟ ଦୈନନ୍ଦୀନ ଜୀବନରେ ଲାଗୁଥାଏ ସେଥିମଧ୍ୟରୁ ହଟ୍ ୱାଟର ପାଇଁ ଏକ ମେସିନ୍ ରହିଅଛି ଯାହାକି ପାଣିକୁ ଗରମ କରିବାରେ ସାହାଯ୍ୟ କରେ ଏବଂ ତାହା ହାଣ୍ଡି ଦେଖିବା ପାଇଁ ହାଣ୍ଡି ଭଳିଆ ଦେଖାଯାଏ କିନ୍ତୁ ତାହାର କାମ ପାଣି ଗରମ କରିବା ରହିଥାଏ ସେହିପରି ପ୍ରକାର ଭାବରେ ଆମର କଢ଼େଇ ମଧ୍ୟ ରୁହେ କଢ଼େଇରେ ମୁଖ୍ୟତଃ ତେଲ ରଖିକି ପିଠା ମଧ୍ୟ କରନ୍ତି ଏବଂ ଅନେକ ସମୟରେ ଡାଲି ମଧ୍ୟ ଫୁଟଣ କରାଯାଏ ଏବଂ ଦୈନନ୍ଦୀନ ଜୀବନରେ ଅନେକ ପ୍ରକାର ଭଜା ତରକାରୀ ମଧ୍ୟ କରାଯାଇଥାଏ